ମୁଁ ଯେଉଁ ଏସିଜି କମ୍ପାନୀର ପଙ୍ଖାଟି କିଣିଥିଲି ସେଟା ବହୁତ ଜୋରରେ ବୁଲୁଛି ଏବଂ ଭଲ ପବନ ଦେଉଛି ବିଦ୍ୟୁତ କମ ଖର୍ଚ୍ଚ ଲାଗୁଛି ପଙ୍ଖାଟିର ଆଲୋକର ସୁବିଧା ରହିଛି ଏହା କମ ରେଟ ଥିବାରୁ ସବୁ ଲୋକଙ୍କ କିଣିବା ପାଇଁ ସହାୟକ ହୋଇପାରୁଛି